ଆମ ଗାଁରେ ଭଜନ ଦଳ ସବୁଦିନ ଆମ ଗାଁରେ ଥିବା ଗାଁ ମନ୍ଦିର କିମ୍ବା ଯେଉଁ ଗାଁରେ ଥିବା ଯେଉଁ ଭଜନ ମଣ୍ଡଳୀରେ ଏକାଠି ହୁଅନ୍ତି ସେମାନେ ଖୋଳ କୀର୍ତ୍ତନ ଆଉ ଖଞ୍ଜଣି ଆଉ ଢୋଲ ଏସବୁ ବ୍ୟବହାର କରି କୀର୍ତ୍ତନ ଭଜନ କରିଥାନ୍ତି ଠାକୁରଙ୍କ ନାମ ଜପ କରିଥାନ୍ତି କୌଣସି ଜାଗାରେ ଯଦି ମେଳା ହେଲା ସେଠି ସେମାନଙ୍କୁ ଡକରା ଆସିଲେ ସେମାନେ ସେଠି ଯାଇକି ମେଳା ଭଜନ କୀର୍ତ୍ତନ ମଧ୍ୟ କରିଥାନ୍ତି